ଭାରତର ଇତିହାସ କହିବାକୁ କହିବାକୁ ପାହାବ ହୋଇ ପାରେ ନାହିଁ ଭାରତର ଇତିହାସ ଆମର ପୁ ସ୍ଵାଧୀନତା ସଂଗ୍ରାମୀର ଲୋକମାନେ ଯେପରିକି ମହାତ୍ମା ଗାନ୍ଧୀ ସୁଭଷ ଚନ୍ଦ୍ର ବୋଷ ସେମାନଙ୍କ ବିଷୟରେ ତ ଯେତିକି କହିଲେ ବି ସେତିକି କମ୍ ପଡ଼ିଥାଏ ସ ଆଜିର ଦେଶ କିପରି ଗଢ଼ି ଚଳିଛିି ଆଜିର ଦେଶ ଆମର ପୂର୍ବ ସ୍ଵାଧୀନ ସଂଗ୍ରାମୀର ସଂଗ୍ରାମର ଲୋକମାନେ ସ୍ଵାଧୀନ କରିଥିବା ବ୍ୟକ୍ତି ଗୁଡ଼ାକ ଯେପ ମହାତ୍ମା ଗାନ୍ଧୀ ଯାକ ତାଙ୍କ ଦ୍ୱାରା ହିଁ ଆମ ଦେଶ ଗଢ଼ି ଚାଲିଛିି ତାଙ୍କ ଦ୍ୱାରା ହିଁ ଆମ ଦେଶ ଗୁଡ଼ାକ ସ୍ଵାଧୀନ ଭାବରେ ଚାଲୁଛିି ଯେପରିକି ଆମେ ଇଂରାଜୀମାନଙ୍କ ଦ୍ୱାରା ଶାସିତ ହଉଥିଲୁ ତାଙ୍କେ ତାଙ୍କ ମତାମତରେ ଆମେ ଚଳୁଥିଲୁ ବର୍ତ୍ତମାନ ଆମ ଦେଶ ସ୍ଵାଧୀନ ହୋଇଥିଲା ହୋଇଗଲା ପରଠୁ ଆମେ ନିଜ ନିଜକୁ ଶାସନ କରୁଛୁ ତ ସେହି ହିସାବରେ ଆମ ଦେଶରେ ଗଢ଼ି ଚାଲିଛି ଆଉ ଯେପରିକି ଆମମାନେ ଆଗପରି ଇତି ଇତିହାସକୁ ଯୁବଠାରୁ ଏବେ ତ ଭଲ ହେଇ ଚାଲିଛି ତ ଆମ ଦେଶ ସ୍ଵାଧୀନ ହେଲାଠୁ ଆମେ ବହୁତ ଗର୍ବିତ କରି ନିଜକୁ କରୁଛୁ ଯେ ଆ ଯେପରିକି ଆମ ମୋତେ ସ୍ଵାଧୀନତା ସଂଗ୍ରାମୀଙ୍କର ନାମ ଗୁଡ଼ାକ ବହୁତ ପସନ୍ଦ ଭଲ ପାଇଥାଏ ସେଗୁଡ଼ିକ ହେଲା ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ଜବାହାରଲାଲ ନେହେରୁ ଇତ୍ୟାଦି ଏ ସମସ୍ତଙ୍କର ମୁଁ ମୋତେ ଭଲ ଲାଗି ଥାଏ